ହଁ ମୁଁ ଭାବୁଛି ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ତାରେ ଯଥେଷ୍ଟ ପ୍ରତିନିଧିତ୍ୱ କରୁଛି କାରଣ ଆଗକାଳରେ ଓଡ଼ିଆ ଭାଷା କେବଳ ଓଡ଼ିଶା ଭିତରେ ସୀମିତ ରହୁଥିଲା କିନ୍ତୁ ବର୍ତ୍ତମାନେ ଟେକ୍ନୋଲୋଜି ପ୍ରଭାବରେ ଗଣମାଧ୍ୟମ ମାଧ୍ୟମରେ ଓଡ଼ିଆ ଭାଷା ଓଡ଼ିଶାର ବାହାର ଦେଶରେ ତଥା ବିଦେଶରେ ମଧ୍ୟ ପ୍ରଭାବ ବିସ୍ତାର ପକଉଛି